ଏକ ଜାନୁୟାରୀ ଦୁଇ ହଜାର ତେଇଶ ପନ୍ଦର ମାର୍ଚ୍ଚ ଦୁଇ ହଜାର ତେଇଶ ଅଠର ଏପ୍ରିଲ ତେଇଶ କୋଡିଏ ଜୁନ ଦୁଇ ହଜାର ତେଇଶ ଏକ ଜାନୁୟାରୀ ଦୁଇ ହଜାର ଚବିଶ